ଗଣିତ ନ ଗଣିତ ଆଉ ବିଜ୍ଞାନ ବହୁତ କଡ଼ା ଆମର ଭାରତ ନ ଟିଉସନ୍ ନାଇ ନେଲେ ନା ହଏ ଟିଉସନ୍ ନାଇ କଲେ ନା ହଏ ଆମେ ତ ଏତେ ଟାଉନିଆ ଲୋଗ୍ ନେଇଁ ସେ ଗାଉଁଲିଆ ଲୋକମାନେ ବହୁତ କଷ୍ଟେ ପାଠ ପଢ଼ଉଛୁଁ ଆର୍ କାଁ କର୍ମୁ ଗଣିତ ଆର୍ ବିଜ୍ଞାନ ଲାଗି ବହୁତ ଦୂର୍ ଯିବାର୍ କେ ପଡ଼ୁଛେ ଟିଉସନ୍ ଟିଉସନ୍ ନାଇ କଲେ ଯେ ଗଣିତ ଆଉ ବିଜ୍ଞାନ ଥି ବହୁତ ଟିଉସନ୍ କଲେ ପଇସା ବି ନଉଛନ୍ ବାକି କୋର୍ସ ମାନକୁ ଯେତ୍କି ନେଇ ନେବାର୍ ବାକି ପାଠ ମାନଙ୍କୁ ଯେତ୍କି ନେଇ ନେବାର୍ ବିଜ୍ଞାନ ଗଣିତ ଟା ବହୁତ କଡ଼ା ଆଉ କାଁ କର୍ମୁ ଯେନ୍ତା କର୍ବି ହଉ ପଢ଼ବାର୍ କେ ପଡ଼୍ବା ଟିଉସନ୍ ନାଇଁ କଲେ ନାଇଁ ପଢ଼ି ପାରୁ ଆଉ ଆମର୍ ମନେ ଆଉ ଯାନ୍ବୁ କେ ଆମେ ଛୁଆମାନେ ବି ତ ନାଇଁ ଜାନି ପାରୁନ୍ ଆମର୍ ନିଜର୍ ମନ କେ କି ଯାନ୍ସୀ ଗୁଟେ ଟିଉସନ୍ ମାଷ୍ଟର୍ ଦେଖିଲେ ଯାଇକି ଯାନ୍ସୁ ବିଜ୍ଞାନ ଗଣିତ ଯହ କଡ଼ା ଆମର୍ ଭାରତ ନ ଆଉ ବିଜ୍ଞାନ ଗଣିତ ଜାଣଲେ ଟିକେ ଭଲ ମନୁଷ ହେଇ ପାର୍ସୁ ଆଗକେ ବଢ଼ି ପାର୍ସୁ ଆଉ ବିଜ୍ଞାନ ଗଣିତ ଥିନେ ହେଲେ ତ କେନ୍ସି ନେ ଆଗକେ ବଢ଼ି ନାଇଁ ପାରୁ ସବୁଥି ତଲେ ରହି ଜିମୁ ବହୁତ କଷ୍ଟ ଲାଗ୍ସି ବିଜ୍ଞାନ ଗଣିତ ଆଉ ପଢ଼ବାର୍ କେ ତ ପଢ଼୍ବା